ଆମ୍ଭର ସମ୍ପ୍ରଦାୟ ହେଛିଛି ହିନ୍ଦୁ ଆମ୍ଭମାନଙ୍କର ପୁରୋହିତ ପୂଜା ଅର୍ଚ୍ଚନା କରିଥାନ୍ତି ଆମର ଏବଂ ଜୀବନକୁ ଧାର୍ମିକ ନିତ୍ୟ ବା ନେତୃତ୍ୱରେ ପ୍ରଭାବିତ କରିଥାନ୍ତି ସେ ଆମକୁ ଏକ ପରାମର୍ଶ ଦେଇଥିଲେ କି ଆମ ଘର ସମ୍ମୁଖରେ ଏକ ତେନ୍ତୁଳି ବୃକ୍ଷର ପଦାର୍ପଣ କରିଥିଲା ସେ ତେନ୍ତୁଳି ଗଛକୁ କାଟିବା ପାଇଁ ସେ ଆମକୁ ପରାମର୍ଶ ଦେଇଥିଲେ ଯାହାଫଳରେ କି ଆମେ ସେ କା ତେନ୍ତୁଳି ଗଛକୁ କାଟିବା ଫଳରେ ଆମ ପରିବାରରେ ଏକ ଶୁଭ ଏବଂ ଜୀବନଯାପନ ଆମେ ଭଲରେ କରିପାରୁଛୁ ଯାହାଫଳରେ ତାଙ୍କ ପରାମର୍ଶ ମାଗିବା ମାଗିବା ଏବଂ ସେ ଦେବା ଫଳରେ ଆମେମାନ ଜୀବନରେ ଏକ ସୁ ଦିଗ ବା ସୁ ପରିବାର ଭାବେ ପରିଗଣିତ ହେଇପାରିଛି ସେ ଯଦି ଆମକୁ ଏହିପରି ପରାମର୍ଶ ଦେଇନଥାନ୍ତେ ତା'ହେଲେ ଆମ ଜୀବନରେ ଏପରି ଏକ ଦିଗ ଆସିପାରିନଥାନ୍ତା ଯାହାଫଳରେ ଆମ୍ଭମାନଙ୍କର ସୁଖ ମନାସି ପାରିନଥାନ୍ତୁ ଆମ୍ଭେମାନେ ତାଙ୍କୁ ଏହି ସୁଖ ପରାମର୍ଶ ପାଇଁ ନିଶ୍ଚିତ ଭାବେ ଚିରସ୍ରୋତା ଚିରଶ୍ରେୟ ଅର୍ପଣ କରିବୁ ଆମ୍ଭମାନଙ୍କର ପ୍ରଭାବିତ ହେଉଛନ୍ତି ଆମମାନଙ୍କ ଜୀବନକୁ ଏକ ପ୍ରଭାବିତର ଦିଗ ସେ ଦିଗରେ ଆମ୍ଭେମାନେ ସମ୍ମୁଖୀନ